ଓଡ଼ିଆ ଭାଷା ବିଷୟରେ କିଛି ସାଧାରଣ ଭୁଲ ଧାରଣା ଗୁଡ଼ିକ ହେଉଛି ଯେମିତିକି ପଲିଗ୍ରାମର ଲୋକ ପ୍ରାୟ ସମୟ ଆଦିବାସୀରେ କଥାବାର୍ତ୍ତା ହେଉଥାନ୍ତି ଏବଂ ଓଡ଼ିଆ ଭାଷା ଭଲ ଭାବରେ କହିପାରନ୍ତିନି ତେଣୁ ସେମାନେ ସେହି କଥାକୁ ଧରିକି ଓଡ଼ିଆ ଭାଷା ବିଷୟରେ କିଛି ସାଧାରଣ ଭୁଲ ଧାରଣା ଭାବରେ ତାଙ୍କେ ଧରି ରହିଥାନ୍ତି ଏଗୁଡ଼ିକୁ ସମାଧାନ କରାଯାଇ ପାରିବ ଯଦି ଆମେ ଆଦିବାସୀ ଲୋକ ହେଲେ ମଧ୍ୟ ଆଦିବାସୀ କଥା ହେବା ସମୟରେ କିଛି ସମୟ ଯଦି ଓଡ଼ିଆରେ ଯଦି କଥାବାର୍ତ୍ତା ହେଉଥିବା ହେଲେ ଆମେ ବଜାର ସହରକୁ ଗଲେ ଆମକୁ ଓଡ଼ିଆ କଥା ହେବା ପାଇଁ ଯେମିତିକି ଓଡ଼ିଆ ଭାଷାରେ କିଛି ତ୍ରୁଟି ରହିବନି ଏବଂ ଲୋକଙ୍କର ସାଧାରଣ ଭୁଲ ଧାରଣା ବି ରହିବନି ସେଥିଯୋଗୁଁ ଓଡ଼ିଆ କଥା ହେବା ଉଚିତ କାରଣ ଆମର ମାତୃଭାଷା ହେଉଛି ଓଡ଼ିଆ ନିଜ ମାତୃଭାଷା ନ ଜାଣିଲେ ବଞ୍ଚିବାର କିଛି ଲାଭ ନାହିଁ ତେଣୁ ଆମ ମାତୃଭାଷାକୁ ବଜାୟ ରଖିବାକୁ ହେଲେ ପ୍ରାୟ ସମୟ ଆମେ ମାତୃଭାଷାରେ ବି କଥା ହେବାକୁ ପଡ଼ିବ ଯେମିତିକି ଆମର ମାତୃଭାଷା ହେଉଛି ଓଡ଼ିଆ ଭାଷା